ମୁଁ ଗେମିଂ ସମ୍ପ୍ରଦାୟରେ ଅଂଶ ହୋଇନାହିଁ ଆଉ ସେ ଅଭିଜ୍ଞତା ବିଷୟରେ କିପରି ଥିଲା ମୁଁ କେମିତି ଜାଣିବି ଆଉ ଦୁଃଖର କାରଣ ଏଇ ଯେ ମୁଁ ସେ ଗେମିଂ ସମ୍ପ୍ରଦାୟରେ ଅଂଶ ହେଇନାହିଁ ନହେଲେ ମୁଁ ସେହି ଗେମିଂର ଅଭିଜ୍ଞତା ଅଭିଜ୍ଞତା ବିଷୟରେ ବହୁତ ଭଲ ଭାବରେ କହିଥାଆନ୍ତି